ଆଜ୍ଞା ନମସ୍କାର ଦୁଇହଜାର ଚବିଶ ମସିହା ଫେବୃଆରୀ ଦଶ ତାରିଖ ଦିନ ମୁଁ ଏକ ଡ୍ରେସ୍ ଅର୍ଡ଼ର୍ କରିଥିଲି ଯେଉଁଟାକି ଫେବୃଆରୀ ପଚିଶ ତାରିଖ ଦିନ ଡେଲିଭରୀ ହେବାକଥା ମୋର ସେଦିନ ଗୋଟେ ବାହାଘର ପାର୍ଟି ଥିଲା ମୁଁ ସେ ଡ୍ରେସ୍ ପିନ୍ଧି ବାହାଘର ପାର୍ଟିକୁ ଯାଇଥାନ୍ତି କିନ୍ତୁ ଦୁଃଖର ବିଷୟ ଏହିକି ଯେ ଫେବୃଆରୀ ପଚିଶ ତାରିଖ ଦୁଇହଜାର ଚବିଶ ମସିହାରେ ମୋର ଡ୍ରେସ ମିଳିଲା ନାହିଁ କିମ୍ବା ଏପର୍ଯ୍ୟନ୍ତ ମୋର ପଇସା ପାଇଲି ନାହିଁ କି କମ୍ପାନୀ ତରଫରୁ କୌଣସି ରିପ୍ଲେ ଭି ଆସିଲା ନାହିଁ ବାରମ୍ବାର କହିବା ସତ୍ୱେ ମଧ୍ୟ କମ୍ପାନୀ ହଉ କିମ୍ବା ଡେଲିଭରୀ ବୟ ତା'ର କୋଣସି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି ଦୟାକରି ଏ ସମାସ୍ୟାର ସମାଧାନ କରିବା ପାଇଁ ଯେତେ ପ୍ରକାର ଅନୁରୋଧ କଲେ ମଧ୍ୟ ତାହାର କୋଣସି ସୁଫଳ ମିଳୁନାହିଁ ଡ୍ରେସ୍ ତ ଡେଲିଭରୀ କଲେ ନାହିଁ ସେଥିପାଇଁ ମୁଁ ବହୁତ ଅପଦସ୍ତ ହେଲି କିନ୍ତୁ ଏପର୍ଯ୍ୟନ୍ତ ମୋର ପଇସା ମୋର ଆକାଉଣ୍ଟ୍କୁ ଫେରୁ ନାହିଁ କିମ୍ବା ଆପଣଙ୍କର ଡେଲିଭରୀ ବୟ ସେ ପଇସା ଦେଉନାହାନ୍ତି ତେଣୁ ଦୟାକରି ପୁନର୍ବାର ମୁଁ ଆପଣଙ୍କୁ ଅନୁରୋଧ କରୁଛି ମୋର ପଇସାକୁ ମୋତେ ଦିଅନ୍ତୁ କିମ୍ବା ମୋ ଆକାଉଣ୍ଟ୍କୁ ଫେରସ୍ତ କରନ୍ତୁ ଯଦି ନକରିବେ ମୁଁ ବାଧ୍ୟ ହୋଇ ଆପଣଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବି ଦୟାକରି ଆପଣ ଏ ସମସ୍ୟାର ସମାଧାନ ଯେତେଶୀଘ୍ର ପାରିବେ କରନ୍ତୁ ନହେଲେ ବାଧ୍ୟ ହୋଇ ମୁଁ ଆପଣଙ୍କ ବିରୁଦ୍ଧରେ ପୁଣିଥରେ କହି ରହୁଛି ଆପଣଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବି